ଭାରତର ଶିକ୍ଷା ବ୍ୟବସ୍ଥା ବହୁତ ଉଚ୍ଚ କୋଟିର ସେଥିପାଇଁ ଅନେକ ଲୋକ ଶିକ୍ଷା ପାଇବା ପାଇଁ ସାଧାରଣତଃ ଭାରତ ଉପରେ ମଧ୍ୟ ନିର୍ଭର କରନ୍ତି କିନ୍ତୁ କିଛିଟା କ୍ଷେତ୍ରରେ ଭାରତର ଶିକ୍ଷା ବ୍ୟବସ୍ଥା ମଧ୍ୟ ଅନୁନ୍ନତ ଅବସ୍ଥାରେ ରହିଅଛି ଯେମିତିକି ଆମର ସ ଲୋକଙ୍କ ଆରୋଗ୍ୟତା ମାନେକର ଯେମିତିକି ମେଡ଼ିକାଲ ଡାକ୍ତରଖାନାରେ ଯେଉଁମାନେ ଡାକ୍ତରଙ୍କ ଶିକ୍ଷାଟା ସେ ଜିନିଷଟା ଲୋକ ପ୍ରାୟତଃ ଲୋକମାନେ ଅଲଗା ଦେଶ ଉପରେ ନିର୍ଭର କରୁଛନ୍ତି ଯେମିତିକି ୟୁକ୍ରେନ ହେଉ କି ଆମେରିକା କି ଲଣ୍ଡନ ଏହି ସବୁ ଦେଶ ଗୁଡ଼ିକ ଉପରେ ପ୍ରାୟତଃ ଭାରତର ଲୋକମାନେ ନିର୍ଭର କରୁଛନ୍ତି କାହିଁକିନା ସେ ସ୍ୱାସ୍ଥ୍ୟଗତ କି ଡାକ୍ତର ଡାକ୍ତରୀ ପାଠପଢ଼ାଟା ଆମ ଇଣ୍ଡିଆରେ ଏତେ ଉନ୍ନତ ନୁହଁ ସେ ଅଲଗା ଦେଶରୁ ପାଠ ପଢ଼ି ଆସି ଆମ ଭାରତରେ ଚାକିରି ବାକିରି ସୁଯୋଗ ପାଇଥାନ୍ତି